ମୁଁ ମନେ ରଖିଥିବା ପାଞ୍ଚଟି ତାରିଖ ହେଲା ଏକ ତିନି ଦୁଇ ହଜାର ଚଉଦ ଦୁଇ ସାତ ଦୁଇ ହଜାର ପନ୍ଦର ଅଠେଇଶି ଚାରି ଦୁଇ ହଜାର ଷୋହଳ ସାତ ତିନି ଦୁଇ ହଜାର ଚଉଦ ଏକ ନଅ ଦୁଇ ହଜାର ଅଠର